ଗ୍ରାମାଞ୍ଚଳ ମାନଙ୍କରେ ଖେଳ ହେଉଛି ଗୋଟେ ବିଶେଷ ଧରଣର ଜିନିଷ ଯେଉଁଥିରେ ଖେଳଗୁଡ଼ିକୁ ଖେଳିକି ନାନା ପ୍ରକାରର ଖେଳ ଯେମିତିକି ପଶା ହେଉ ତାସ୍ ହେଉ ଲୁଡୋ ହେଉ ଏବଂ ଛୋଟ ଛୁଆମାନଙ୍କର ବିଭିନ୍ନ ପ୍ରକାର ଖେଳ ଏବଂ ଚିତ୍ରାଙ୍କନ ଠାରୁ ଆରମ୍ଭ କରି ନୃତ୍ୟ ପ୍ରତିଯୋଗିତା ଆଦି ସବୁକିଛି ଆମ ଗ୍ରାମବାସୀ ମାନଙ୍କୁ ବହୁତ ଗୁଡ଼ାଏ ଶିକ୍ଷା ଦେଇଥାଏ ଏବଂ ଆମ ଚିନ୍ତାଧାରାରୁ ମଧ୍ୟ ଚିନ୍ତାଧାରକୁ ମଧ୍ୟ ବିକଶିତ କରିଥାଏ ଗ୍ରାମୀଣ ଅଞ୍ଚଳରେ ଗ୍ରାମୀଣ ଲୋକମାନଙ୍କର ସମୁଦାୟରେ ଖେଳ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏ ନିର୍ବାହ କରୁଅଛି ଖେଳ ଖେଳିବା ଦ୍ଵାରା ଗ୍ରାମବାସୀ ମାନେ ଯେତେ ମାନସିକ ଚାପରେ ରହୁଥିଲେ ମଧ୍ୟ ତାଙ୍କ ମନଟି କିଛି ପରିମାଣରେ ହାଲ୍କା ହୋଇପାରୁ ଥାଏ ଖେଳ ଖେଳିବା ବିନା ଗ୍ରାମାଞ୍ଚଳ ଅତ୍ୟନ୍ତ ହିଁ ଫାଙ୍କା ଫାଙ୍କା ଲାଗିଥାଏ ଖେଳ ଖେଳିବାଦ୍ଵାରା ଛୋଟ ଛୁଆମାନେ ଦୌଡ଼ା ଦୌଡି଼ ଡିଆଁଡୁଇଁ ଏସବୁ ଜିନିଷର ଦକ୍ଷତା ହାସଲ କରିଥାନ୍ତି ଯାହା ତାଙ୍କ ସ୍ଵାସ୍ଥ୍ୟ ପକ୍ଷେ ଖୁବ୍ ବହୁତ ଭଲ ଏବଂ ଆମର ଯେଉଁ ବଡ଼ଲୋକ ମାନ ଅଛନ୍ତି ସେମାନେ ବି ସାମାଜିକ ହୋଇ କିଛି ଆଲୋଚନାରେ ବସି ସନ୍ଧ୍ୟା କାଳରେ ସକାଳ ବେଳରେ ମିଶିକି ବସିବାରୁ ତାଙ୍କ ମନବି ଖୁବ୍ ଭଲ ରହିଥାଏ ଏହିସବୁ ଦକ୍ଷତା ପରବର୍ତ୍ତୀ କାଳରେ ପିଲାମାନଙ୍କର ଖୁବ୍ କାମରେ ଲାଗିଥାଏ ଚିତ୍ରାଙ୍କନରେ ଦୌଡ଼ରେ ଡିଆଁ ଡୁଇଁରେ ଏଇସବୁ ଜିନିଷରେ ତାଙ୍କର ଯେଉଁ ଟିକେ ବି ହେଉ ଦକ୍ଷତା ହାସଲ କରିଥାନ୍ତି ତାହା ତାଙ୍କ ପରବର୍ତ୍ତୀ ସମୟରେ ତାଙ୍କୁ ଖୁବ୍ ସହାୟକ ହୋଇଥାଏ ସେ ବହୁତ ଗୁଡ଼ାଏ କାର୍ଯ୍ୟରେ ଏହିସବୁ ଜିନିଷକୁ ଲଗାଇ ପାରନ୍ତି ଏହାହି ହେଉଛି ତାଙ୍କର ଗୋଟେ ଯୁକ୍ତ ଜିନିଷ ଯୋଉଟା ତାଙ୍କର ପରବର୍ତ୍ତୀ ସମୟରେ ପରବର୍ତ୍ତୀ କାଳରେ ତାଙ୍କୁ କିଛି ଜିନିଷ କରିବାପାଇଁ ବଳ ପ୍ରଦାନ କରେ ତାଙ୍କର ମନ ଦୃଢ଼ ରହିଥାଏ ଏସବୁ ଜିନିଷ ପ୍ରତି ଯେଉଁମାନେ ଖେଳ ଖେଳନ୍ତି ସେଇମାନେ ଚ୍ୟାଲେଞ୍ଜ ଏ ଗୁଡ଼ିକ ସିଏ ମାନି ନେଇଥାନ୍ତି ତାହାଦ୍ଵାରା ସାହସ ମଧ୍ୟ ବଢ଼ିଥାଏ ଆମ ସ୍ଵାସ୍ଥ୍ୟ ପକ୍ଷେ ମଧ୍ୟ ଏଟା ଖୁବ୍ ଭଲ ହୋଇଥାଏ ଏମିତି ହେଲେ ହିଁ ଭଲରେ ଭଲରେ ଆମେ ପିଲାମାନେ ଆଗକୁ ବଢ଼ିପାରିବେ